ମାଆ ବ୍ରାହ୍ମଣ ଦେବୀ ହୋଟେଲରୁ ସୁଶାନ୍ତ ସାହୁ କହୁଥିଲେ କି ଆପଣଙ୍କ ହୋଟେଲରୁ ମୁଁ ଗୋଟେ ଖାଦ୍ୟ ଅର୍ଡ଼ର୍ କରିଥିଲି ସେଇ ଖାଦ୍ୟକୁ ମୁଁ ବର୍ତ୍ତମାନ ବାତିଲ୍ କରିବାକୁ ଚାହୁଁଛି ଆପଣଙ୍କ ଖାଦ୍ୟର ଉପଯୋଗ ଉପଯୋଗ ଠିକ୍ ନାହିଁ ଆପଣ ଖାଦ୍ୟ ଖାଇବାରେ ଭଲ ଲାଗୁନଥିବାରୁ ମୁଁ ଆପଣଙ୍କ ଖାଦ୍ୟକୁ ଅର୍ଡ଼ର୍ଟିକୁ ବାତିଲ୍ କରିବାକୁ ଚାହୁଁଛି ଆପଣଙ୍କ ହୋଟେଲରେ ମୁଁ ଚିକେନ୍ ଚାଓମିନ୍ ଅର୍ଡ଼ର୍ କରିଥିଲି ସେହି ଚିକେନ୍ ଚାଓମିନ୍ର ଦେଖିବାକୁ କିଛି ସୁନ୍ଦର ନାହିଁ ସେଥିପାଇଁ ଆପଣଙ୍କ ସେଇ ଚାଓମିନ୍କୁ ମୁଁ ଖାଇବାକୁ ଚାହୁଁନି ସେଥିପାଇଁ ଆପଣ ସେଇ ଖାଦ୍ୟକୁ ମୋର ଚେଞ୍ଜ କରନ୍ତୁ ଏହି ଖାଇବାର ମାନେ ଏ ଖାଇବାର ଖାଦ୍ୟର ଜିନିଷ ଗୁଡ଼ିକ ଏତେ ଭଲ ନାହିଁ ସେଥିପାଇଁ ମୁଁ ଖାଇବାକୁ ଚେଞ୍ଜ କରିବାକୁ ଚାହୁଁଛି ଆପଣ ଦୟାକରିକି ସେଇ ଅର୍ଡ଼ର୍କୁ ଚେଞ୍ଜ କରିଦିଅନ୍ତୁ